ଏଇଟା ସତ ଚାଷ କରିବା କିଛି ପାଣିପାଗକୁ ନେଇ ମଧ୍ୟ ନିର୍ଭର କରିଥାଏ କାହିଁକି ନା ଚାଷ କରିବା ସମ୍ପୂର୍ଣ୍ଣ ଭାବେ ପାଣିପାଗ ଉପରେ ନିର୍ଭର କରିଥାଏ ତେଣୁ ଯେକୌଣସି ଚାଷ କରିବା ତା'ର କେମିତି ଉତ୍ପାଦନ ସଠିକ୍ ହେବ ପାଣି କିପରି ତାକୁ ଚଲା ହେବ ସେ ଔଷଧ କିପରି ଦିଆହବ ସେଥିପ୍ରତି ମଧ୍ୟ ଟିକିନିକି ଭାବେ ତା'ମାନେ ଧ୍ୟାନ ରଖାଯାଇଥାଏ ଯଦି ଫସଲ ନଷ୍ଟ ହୋଇଯାଏ ତେବେ ସମସ୍ତଙ୍କର ଚାଷୀର ହୃଦୟ ଭାଙ୍ଗି ଗଲାପରି ଲାଗିଥାଏ ତାମାନେ ଚାଷୀ କଷ୍ଟ ହୋଇଥାଏ ସେଥିପାଇଁ ଚାଷ କାର୍ଯ୍ୟରେ ଚାଷ ନଷ୍ଟ ହେବାକୁ ଦେଇନଥାଏ ଚାଷୀ ଯଦି ବି ନଷ୍ଟ ହୋଇଯାଏ ତା'ହେଲେ ଚାଷୀ କ'ଣ ମନ ଦୁଃଖ କରି ନ ଥାଏ ସେ କୌଣସି କାର୍ଯ୍ୟରେ ମନ ଦୁଃଖ କରିନଥାଏ ଚାଷ ଗୋଟିଏ ତ ସବୁବେଳେ ସମାନ ଋତୁ ସମାନ ପାଗ ସମାନ ହୋଇ ନ ଥାଏ କେଉଁ ସମୟରେ ଚାଷ ଉନ୍ନତ ଅଧିକ ଉନ୍ନତ ହୁଏ ତ କେଉଁ ସମୟରେ ନଷ୍ଟ ହୋଇଯାଏ ସେଥିପାଇଁ ଚାଷ କାର୍ଯ୍ୟରେ ସବୁବେଳେ ସମାନ ଫଳ ମିଳି ନ ଥାଏ ସେଥିପାଇଁ ଚାଷୀକୁ ପାଣିପାଗ ସବୁ ଦେଖି ସତର୍କ ହୋଇ ସବୁ କାର୍ଯ୍ୟ କରିବାକୁ ପଡ଼ିଥାଏ ଏବଂ ଯେଦି ନଷ୍ଟ ହୋଇଇଯାଏ ସେ ଆଉ କିଛି ବିକଳ୍ପ ତା'ର ବିକଳ୍ପ ମଧ୍ୟ ଅଛି ସେ ଚାଷ କାର୍ଯ୍ୟ ନ କଲେ ମଧ୍ୟ ପରିବା କେଉଁଠୁ କିଣି ଆଣି ଏମିତି ନିଜ ସମସ୍ତଙ୍କ ଚାଷ ଖରାପ ହେଇଯିବ ଯାହାର ଖରାପ ହେଇଯାଇଛି କିଛି ପରିମାଣରେ ଖରାପ ହେଇଥିବ ନା ସବୁ ତ ଆଉ ଖରାପ ହୋଇ ନ ଥିବ ଯଦି ବି ନଷ୍ଟ ହେଇଛି ସେତିକି କୁ କିପରି ଆହୁରି ଭଲ କରିବ ସେ ବ୍ୟବସ୍ଥା କରି ଔଷଧ ଆଣି ତାକୁ ଦେଇ ତା'ର ଯତ୍ନ ନେଇ ପୁଣି ଠିକ୍ କରିବ ନହେଲେ ଅନ୍ୟ କେଉଁ ଚାଷୀଠାରୁ ପନିପରିବା କିଣି ତାକୁ ବିକ୍ରି କରେ କିଛି ଦୁଇ ପଇସା ଲାଭ ପାଇଁ ନିଜ ପରିବା କୁଟୁମ୍ବ ଚଳାଇ ଥାଏ ଏମିତି ହିଁ ଚାଷୀଙ୍କ ଜୀବନ ଚାଲି ଥାଏ ଏବଂ ସେମାନେ ସେତିକିରେ ବହୁତ ଖୁସି ଓ ବହୁତ ଆନନ୍ଦ ହୋଇଥାନ୍ତି